ମୋର ପ୍ରିୟ ପୁସ୍ତକ ହେଲା ଡକ୍ଟର ଏପିଜେ ଅବଦୁଲାକାଲାମଙ୍କର ଜୀବନୀ କାହାଣୀ ଇଗନାଇଟେଡ଼ ମାଇଣ୍ଡ ଯାହା ମୋତେ ବେଶ ଆକୃଷ୍ଟ କରିଛି ଏଥିରେ ଏକ କ୍ଷୁଦ୍ର ଗ୍ରାମର ବାଳକରୁ ବିଶ୍ୱର ବୃହତ ଗଣତନ୍ତ୍ର ଦେଶ ଭାରତର ରାଷ୍ଟ୍ରପତି ଏବଂ ବହୁ ପ୍ରସିଦ୍ଧ ବୈଜ୍ଞାନିକ ହେବାର ସଂଘର୍ଷ କାହାଣୀ ଲୁଚି ରହିଅଛି ଏଥିପାଇଁ ଏହି ପୁସ୍ତକଟି ମୋତେ ପଢ଼ିବା ଲାଗି ଭଲ ଲାଗିଥାଏ ମୁଁ ଚାହେଁ ଯେ ଏହା ଉପରେ ଏକ ଚଳଚିତ୍ର ନିର୍ମାଣ ହେଉ ଯାହାଦ୍ୱାରା କି ଆଜି କାଲିର ଯୁବବର୍ଗ ମାନଙ୍କୁ ଏକ ପ୍ରୋତ୍ସାହନ ଏବଂ ମାର୍ଗଦର୍ଶୀ ହୋଇପାରିବ ଏବଂ ବୃହତ ଇଛାଶକ୍ତି ଥିଲେ କାର୍ଯ୍ୟଟି ଯେତେ ବି କଠିନ ହେଉନା କାହିଁକି ତାକୁ ହାସଲ କରିହେବ